କଳା ସଂସ୍କୃତି ବିଷୟରେ ଆମ ଦେଶ ତ ଅଗ୍ରଣୀ ତା ବିଷୟରେ ଆଉ କ'ଣ କହିବି ତା ବିଷୟରେ ଯେତେ କହିଲେ ବି କମ୍ ପଡ଼ିଯିବ କାହିଁକି ନା ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ କଳାଠୁ ଆରମ୍ଭକରି କପଡ଼ାଠୁ ଆରମ୍ଭ କରି ହସ୍ତଶିଳ୍ପଠୁ ଆରମ୍ଭ କରି ସବୁଥିରେ ଆମ ଦେଶ ପ୍ରଥମ ହସ୍ତଶିଳ୍ପ କଥା ମୁଁ କହିବି ହସ୍ତଶିଳ୍ପ ହେଉଛି ଗୋଟେ ଏମିତି ପ୍ରକାର ଯେମିତିକି ଆମେ ନିଜେ ହାତରେ ତିଆରି କରି ସେଇଟା ବଜାରରେ ବିକ୍ରି କରିପାରୁ କିମ୍ବା ତା'କୁ ଯେକୌଣସି ସାଜ୍ଜସଜ୍ଜାରେ ବ୍ୟବହାର କରିପାରୁ ହସ୍ତଶିଳ୍ପରେ ଆମେ ନିଜ ଅଭିଜ୍ଞାତାରୁ କହୁଛି ଆମେ କତା କଣ୍ଢେଇ ଶିଖୁଥିଲୁ ନିଜେ ହାତରେ ତିଆରି କରୁଥିଲୁ ହାତରେ ଆମେ ବିଭିନ୍ନ ପ୍ରକାର ପଶୁ ପସ ପଶୁପକ୍ଷୀ ହାତୀ ଘୋଡ଼ା ତା'ପରେ ହରିଣ ଠେକୁଆ ଗୁଣ୍ଡୁଚି ମୂଷା ତା'ପରେ କଣ୍ଢେଇ ଜଗନ୍ନାଥ ଇତ୍ୟାଦି ଆମେ ବହୁତ ପ୍ରକାର ଜିନିଷ କତା କ କତାରେ ଆମେ ହାତରେ ତିଆରି କରଥିଲୁ ଆମେ ନିଜେ ଶିଖିଛୁ ଏହି ପାଞ୍ଚ ଛଅ ମାସ ହେଲାଣି ଆମେ ହସ୍ତଶିଳ୍ପ ବିଷୟରେ ଜାଣିଛୁ ପାଞ୍ଚ ଛଅ ମାସ ହେଲାଣି ଆମେ କତା କଣ୍ଢେଇ କାମ ଶିଖିଛୁ ତା'ପରେ କପଡ଼ା ସାମଗ୍ରୀ କଥା କ'ଣ କହିବି କପଡ଼ା ସମ୍ବଲପୁରୀ ହେଉଛି ଫେମସ୍ ଯିଏ ଯାହାକି ସମ୍ବଲପୁରୀ ଏବେ ମାର୍କେଟରେ ଚାହିଦା ଅଛି ସମ୍ବଲପୁରୀ କପଡ଼ା ହେଉଛି ବହୂତି ସ୍ମୁଥ ହି ବହୁତ ଚାହିଦାରେ ବେଶି ବିକ୍ରି କରାଯାଏ ସମ୍ବଲପୁରୀ କପଡ଼ା ଆଉ ଚାନ୍ଦୁଆ ପଟ୍ଟଚିତ୍ର ତାରକସି ଏ ସବୁତକ ଆମ ଏପଟେ ଆମ ଭାରତରେ ପ୍ରସିଦ୍ଧ ଚାନ୍ଦୁଆ ଆମର ହେଉଛି ପିପିଲି ହେଉଛି ଚାନ୍ଦୁଆ ପ୍ରସିଦ୍ଧ ଚାନ୍ଦୁଆରେ ଆମର ଜଗନ୍ନାଥଙ୍କଠୁ ଆରମ୍ଭ କରି ପ୍ରତ୍ୟେକ ଦେବାଦେବୀଙ୍କର ମୂର୍ତ୍ତି ସବୁ ତିଆରି କରାଯାଏ ବହୁତ ସୁନ୍ଦର ଲାଗେ ବହୁତ ବହୁତ ଚାହିଦା ଥାଏ ଏପଟେ ପିପିଲି ଏରିଆରେ ଚାନ୍ଦୁଆ ପ୍ରସିଦ୍ଧ ହୋଇଥାଏ ତେଣୁ ପିପିଲି ଏରିଆରେ ଚାନ୍ଦୁଆଟା ବହୁତ ଯାଗାରେ ବିକ୍ରି କରାଯାଏ ବହୁତ ଲୋକ ବାହାରୁ ଆସିକି ତା'କୁ କିଣି କି ନିଅନ୍ତି ଚାନ୍ଦୁଆରେ ବ୍ୟାଗ୍ ତିଆରି କରାଯାଏ ଠାକୁରଙ୍କ ପାଖରେ ଯେଉଁ ରୁହେ ସେକୁ କରାଯାଏ ତେବେ ଚାନ୍ଦୁଆ ଚାନ୍ଦୁଆରେ ବିଭିନ୍ନ ପ୍ରକାର ଜିନିଷ ପାପୋଛାଠୁ ଆରମ୍ଭ କରି ଠାକୁରଙ୍କ ମୂର୍ତ୍ତି ବହିଠୁ ଆରମ୍ଭ କରି ସବୁ ତିଆରି କରାଯାଏ ପଟ୍ଟଚିତ୍ର ପଟ୍ଟଚିତ୍ର ହେଉଛି ଆମର ଏପଟରେ ପଟ୍ଟଚିତ୍ର ପୁରୀର ପୁରୀରେ ଗୋଟେ ଯାଗାରେ ପଟ୍ଟଚିତ୍ର କରାଯାଏ ପଟ୍ଟଚିତ୍ର ବହୁତ ଲୋକ ବସିକି ତିଆରି କରନ୍ତି ତାଳପତ୍ରରେ ପଟ୍ଟଚିତ୍ର ପ୍ରାୟ କରାଯାଏ ଏବେ ତ ବଦଳିଲାଣି ତଥାପି ଚାନ୍ଦୁଆ ସମ୍ବଲପୁରୀ ଏସବୁ କିଛି କଳା ହସ୍ତଶିଳ୍ପ ଆମ ଦେଶରେ ପ୍ରଥମସ୍ଥାନ ଅଧିକାର କରିଛି